ହଁ ଆମ ଅଞ୍ଚଳ କୃଷି କୁ ବହୁତ ପ୍ରାଧାନ୍ୟ ଦେଉଛନ୍ତି କିନ୍ତୁ ଏବେ କାଲିର ଆଜିକାଲିର ଯୁବପିଢ଼ୀମାନେ କୃଷିକୁ କେହି ଗୁରୁତ୍ୱ ଦେଉନାହାନ୍ତି ସମସ୍ତେ ଖାଲି କହୁଛନ୍ତି ଆମେ କାଦୁଅ ହେବୁ ନାହୁଁ କି ମାଟିକାମ କରିବୁ ନାହିଁ ଫାଉଡ଼ା ଧରିବୁ ନାହିଁ ଲଙ୍ଗଳ ଧରିବୁ ନାହିଁ ଆମେ ବାହାରକୁ ଯିବୁ ପଛେ ଦାଦନ ଖଟିବୁ କିନ୍ତୁ କୃଷି କରିବୁ ନାହିଁ କିନ୍ତୁ ସେମାନେ ଭାବିବା ଦରକାର ଯେ ଏହି କୃଷକ ପାଇଁ ଆମର ଚାଲିଛି ଆମ ଦେଶ ଚାଲିଛି କେମିତି ଖାଲି ଟିକିଏ ସେମାନେ ଯଦି ଅମଳ ନକରିବେ ଧାନ ଧନରୁ ଯଦି ଚାଉଳ ନହେବ ଆମେ ପେଟକୁ ଭାତ ଖାଇବା କେମିତି କିନ୍ତୁ ଏହି ଯୁବପିଢ଼ୀମାନେ ଏତିକି ଏଗୁଡ଼ିକ ଭାବିବେନି ନିଜେ ନିଜେ ଜ୍ଞାନ କୌଶଳ ଭାବିବା ଦରକାର ତାଙ୍କୁ ସେଥିପାଇଁ ମୋର ଏତିକି ଅନୁରୋଧ ଓ ପରାମର୍ଶ ରହିଲା ଯେ ଏମିତି ଛୋଟ କୌଣସି କାମକୁ ଛୋଟ ଭାବନ୍ତୁ ନାହିଁ ସେହି କୃଷକ ପାଇଁ ଆମେ ଆଜି ଏତେ ବଡ଼ ଆମେ ଦୁଇ ଓଳି ଦୁଇ ମୁଠା ଖାଇପାରୁଛେ